ହଁ ଏମିତି ଏକ ବିଷୟ ଅଛି ଯାହା ବିଷୟରେ ମୁଁ ଲେଖିବାକୁ ଚାହୁଁଛି ଆମ ସମାଜରେ ଯେଉଁ ସବୁ ରହିଛନ୍ତି ବେଶ୍ୟା କର୍ମୀମାନେ ତାଙ୍କ ଉପରେ ମୁଁ ଏକ ଲେଖିବାକୁ ଚାହୁଁଛି କିନ୍ତୁ ମୋତେ ଡର ଲାଗୁଛି ଏହା ଆମ ସମାଜ ସ୍ଵୀକୃତ କରିବ କି ନାହିଁ ଏହା ଉପରେ ଯଦି କିଛି କେସ ଫେସ ହୁଏ ତାହେଲେ ଏହା ବହୁତ ଖରାପ ହୋଇପାରେ ଏବଂ ମୁଁ ଚାହୁଁନି ଏସବୁରେ ପସିବା ପାଇଁ ସେଥିପାଇଁ ମୁଁ ଏହାକୁ ଲେଖିବାକୁ ଚାହିଁଲେ ମଧ୍ୟ ଲେଖି ପାରୁନାହିଁ